ଭିଡ଼ିଓ କଲ୍ ଆମେ ବ୍ୟବହାର କରୁ କାରଣ ଲକ୍ଡ଼ାଉନ୍ ଟାଇମ୍ରେ ସବୁ ଲୋକ ତ ଘରେ ଥିଲେନି ଓ ବାହାରେ ଯାଇଥିଲେ ସେତେବେଳେ ମୋ ଭାଇମାନେ ମଧ୍ୟ ବାହାରେ ଥିଲେ ତାଙ୍କ ସାଙ୍ଗରେ ମଧ୍ୟ ମୁଁ ଭିଡ଼ିଓ କଲ୍ କରି କଥା ହୁଏ ତାଙ୍କ କି ଅସୁବିଧା ସେମାନେ କୁହନ୍ତି ଏବଂ ବହୁତ ସମୟ ଧରି କଥା ହୋଇଥାଉ ଆଉ ସାଧାରଣତଃ ଆମେ ସ୍କୁଲ୍ରେ ଯେତେବେଳେ ପାଠ ପଢ଼ୁଥିଲେ ସେତେବେଳେ ଲକ୍ଡ଼ାଉନ୍ ବେଳେ କ୍ଲାସ୍ ତ ହୋଇପାରୁନଥିଲା ତ ଭିଡ଼ିଓ କଲ୍ ମଧ୍ୟରେ ପାଠ ପଢ଼ା ହେଉଥିଲା ସାର୍ମାନେ ଭିଡ଼ିଓ କଲ୍ରେ ପଢ଼ାଇ ଦେଉଥିଲେ ଏବଂ ସାଙ୍ଗମାନେ ସମସ୍ତେ ଜଏନ୍ କରୁଥିଲେ ଆମେ ଘରେ ବସି ମଧ୍ୟ ପାଠ ପଢ଼ି ପାରିଥିଲୁ ଏବଂ ଯେପରିକି କ୍ଲାସ୍ରେ ଫିଲ୍ ହେଉଥିଲା ସେମିତି ଅବଶ୍ୟ ଫିଲ୍ ନ ହୁଏ କାରଣ ସାଙ୍ଗମାନେ ପାଖରେ ଥାଆନ୍ତିନି କିନ୍ତୁ ଜଏନ୍ ହୋଇଥାନ୍ତି ନା ସେଥିପାଇଁ ଆମେ ଭିଡ଼ିଓ କଲ୍ରେ କଥା ହୋଇପାରୁ ବେଶୀ ପାଠ ପଢ଼ିଥାଉ ଏବଂ ମଜା ମସ୍ତି କରିପାରିନଥାଉ ଆଉ ଏବଂ ସାଙ୍ଗମାନଙ୍କ ସହିତ ମଧ୍ୟ ଭିଡ଼ିଓ କଲ୍ରେ କଥା ହୋଇଥାଉ ସମସ୍ତେ ସାଙ୍ଗ ଜଏନ୍ କରିଥାନ୍ତି ଏଇ ଯେ ସମସ୍ତଙ୍କ ଖବର ଯେମିତି କି କେଉଁଠି ଅଛି କିଏ କ'ଣ କରୁଛି ସବୁ ଦେଖିପାରୁ ଏବଂ ସବୁ କୁହନ୍ତି କେମିତି କାହାର କିସ ସବୁ ବ୍ୟବସ୍ଥା ମଧ୍ୟ ଆମେ ଯୋଗାଯୋଗ ହୋଇପାରିଥାଉ ଭିଡ଼ିଓ କଲ୍ରେ ଏବଂ ମୋ ମୋ ସାଙ୍ଗମାନେ ନୂଆ ଯେଉଁ ଜାଗା ବୁଲି ପାରୁନଥାନ୍ତି କାରଣ ଲକ୍ଡ଼ାଉନ୍ ପଡ଼ିଥାଏ ସେହି ସମୟରେ ଘରୁ ବାହାରକୁ ମଧ୍ୟ ଯାଇ ହୋଇନଥାଏ ଏବେ ବୁଲିବା ପାଇଁ ଗଲେ ମଧ୍ୟ ଭିଡ଼ିଓ କଲ୍ରେ ଆମେ କଥା ହୋଇପାରୁ କଥା ହୋଇପାରୁ ଏବେ ଦେଖି ବି ପାରୁ ବହୁତ ଜାଗା ବୁଲି ଯାଇକରି ଦେଖି ଆସୁ ଆଗରୁ ସେମିତି ହେଉନଥିଲା